ଆମ ପାଖରେ ଏକ ନଦୀ ଅଛି ତେଣୁ ଆମେ ସେଇ ନଦୀକୁ କେବେ ମାଛ ଧରିବା ପାଇଁ ଯାଉ ଆମେ ଧରିବାକୁ ଯିବା ପୂର୍ବରୁ ଫିଙ୍ଗା ଜାଲ ନେଇକି ଯାଇଥାଉ ଏବଂ ସାଙ୍ଗରେ ବନିଶି କଣ୍ଟା ବି ନେଇଥାଉ ବନିଶି କଣ୍ଟାରେ ଲଗାଇବା ପାଇଁ ଜିଆ ଏବଂ ମୋ ନେ ଏବଂ କୁ ଅଟା ଅଟା ଗୁଳା ନେଇଥାଉ ତ ଆ ମାଛ ତ ଏତେ ଜଲ୍ଦି ପଡ଼ନ୍ତିନି ଆମେ ସେଠି ଦୁଇ ତିନି ଘଣ୍ଟା ପାଖା ପାଖି ଅପେକ୍ଷା କରିବାକୁ ପଡ଼େ ଆଉ ଦୁଇ ତିନି ଘଣ୍ଟା ଫିଙ୍ଗା ଜାଲ ପକାଇଲା ପରେ ଆମେ କିଛି ମାଛ ପାଉ ଏ ଆଉ ସାଇଡ୍ରେ ବି ଆମେ ବନିଶି କଣ୍ଟା ପକାଇଥାଉ ତେଣୁ ବନିଶି କଣ୍ଟା ପକାଇବା ଦ୍ୱାରା ଆ ତୁମ ଅଧିକ ଆଉ କିଛି ମାଛ ଆସନ୍ତି ଆମକୁ ଆମେ ସେ ମାଛ ମାଛ ମାଛ ଯେତିକି ପଡ଼ନ୍ତି ପାଖାପାଖି କେବେକେବେ ଅଳ୍ପ ପଡ଼ନ୍ତି କେବକେବେ ବହୁତ ପଡ଼ନ୍ତି ତ ଆମେ ସେ ମାଛ ଆଣି ମାର୍କେଟ୍ରେ ବିକ୍ରି କରିଥାଉ ମାଛ କିଲୋ ଆମେ ଦେଢ଼ଶହ ରୁ ଦୁଇଶହ ଭିତରେ ବିକ୍ରି କରିଥାଉ ଏବଂ ବର୍ଷା ଦିନେ ଟିକେ ଅଧିକ ମାଛ ପଡ଼ନ୍ତି ଆଉ ଅନ୍ୟ ସମୟରେ ପ୍ରାୟତଃ କମ୍ ପଡ଼ନ୍ତି ତେଣୁ ବର୍ଷାଦିନେ ଆମେ ଅଧିକ ସମୟ ଯାଇ ମାଛ ଧରିଥାଉ ଏବଂ ଅନ୍ୟ ସମୟରେ କମ୍ କମ୍ ଯାଇଥାଉ ଆଉ ଆମ ନ ପାଖରେ ନଦୀ ଥିବାରୁ ଆମେ ଯାଉ